ଆଜ୍ଞା ଭିଭୋ ଅପୋ ରିୟଲମି କ'ଣଟା ନେବେ ସିଏ ଦଶ ପ୍ଲସ୍ ହବ ଆଉ

ଫିଚର ଡୁଏଲ୍ କ୍ୟାମେରା ହବ ମେଘା ଫିଚର ଅଛି ବ୍ୟାଟେରୀ ପାଞ୍ଚହଜାର ଅଛି ଭେରାଇଟୀ ଭେରାଇଟୀ ଏସବୁ ଅଛି ଆସନ୍ତୁ ଦୁକାନ ଆସନ୍ତୁ ଆସିଲା ପରେ ଦେଖିବେ ମଡ଼େଲ ଦେଖିବେ ଭେରାଇଟୀ ଭେରାଇଟୀ କଲର ମଧ୍ୟ ଆସଛି ହଁ ସେମିତି ଅଛି ପାଇଯିବେ ଆପଣ ଭଲ ଭଲ ଜିନିଷ ପାଇଯିବେ ହଁ ଗେମ୍ ଅଛି ଆପଣ କେଉଁଟା ନେବେ କେଉଁ ମଡ଼େଲର ନେବେ କୁହଁନ୍ତୁ ଡିଜାଇନ୍ର ଭଲ ଭଲ ଆସିବା ପାଞ୍ଚହଜାର ଆସିବ ବତିଶି ଚଉଷଠି କ୍ୟାମେରା ବି ଆ ଆସିବ

ଆଉ ଟିକେ ବଜେଟ୍ ବଢ଼ିଯିବ ଆଉ ହଁ ବଜେଟ୍ ବଢ଼ିଯିବ ଆଜ୍ଞା ଆଜ୍ଞା ଅପୋର ରହିବ ରହିବ କ୍ୟାମେରା ରହିବ ଆଜ୍ଞା ଆଜ୍ଞା ଆଜ୍ଞା

ହଁ ଫାଇନାନ୍ସ ହେଇପାରିବ କ୍ୟାସ୍ ବି ହେଇପାରିବ ନା ବାକି ତ ଆମେ ରଖିପାରିବୁନି ଫାଇନାନ୍ସ କରିନେବେ ବାଜାଜ ଫାଇନାନ୍ସ ଏଚ ଡ଼ି ଏଫ ସି ଫାଇନାନ୍ସ ହଁ ଏକ୍ସଚେଞ୍ଜ ହେଇପାରିବ ମୋବାଇଲ୍ ହେଇପାରିବ

ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ସନ୍ଧ୍ୟାବେଳେ ଆସନ୍ତୁ ଦୁକାନ ଆସନ୍ତୁ

ଆଜ୍ଞା ଆଜ୍ଞା ସେ ମେମୋରୀ ଅଛି ଅଳ୍ପ ଅଛି ଅଧିକା ଅଛି ବଜେଟ୍ ନେଇକି ଆଉ ହଁ ହଁ ଆସିଯିବ ୟା କ୍ୟାମେରା ଅଛି ଟୋଣ୍ଟିଫାଇଭ୍ ଅଛି ବତିଶି ଅଛି ଅପୋର ଟିକେ ଅଧିକ ଆସିବ ଆଉ

ହଁ ରିୟଲମି ଆସୁଛି

ହଁ ରିୟଲମି ଭଲ କିନ୍ତୁ ତ ଏବେ ତ ମାର୍କେଟ ଚାଲିଛି ଏବେ ଭିଭୋ ଅପୋ ଚାଲିଛି ମାର୍କେଟ ଚାଲିଛି ହଁ ଆଉ ଅଳ୍ପ ବଜେଟ୍ରେ ଅଳ୍ପ ହବ ଆଜ୍ଞା ଆଜ୍ଞା ହଁ ଆସନ୍ତୁ ସନ୍ଧ୍ୟାବେଳେ ଆସନ୍ତୁ ସନ୍ଧ୍ୟାବେଳେ ଆସନ୍ତୁ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ସେତ ମଗେଇ ନାହିଁ ଆପଣ ଆସନ୍ତୁ ମୁଁ ମଗେଇଦେବି ଆଉ ନା ନୂଆ ଏବେ ତ ରେଟ୍ ଆସଛି ଆଉ ମୁଁ ମଗାଇ ନାହିଁ ମଗାଇ ଦେବି ଆସନ୍ତୁ ସାମସାଙ୍ଗ ଆସଛି ସାମସାଙ୍ଗ ନେଇ ନିଅନ୍ତୁ ଆଉ ସାତ ଆଠହଜାର ଭିତରେ ହେଇଯିବ ଆଚ୍ଛା ଆଚ୍ଛା ଆଜ୍ଞା ଆଜି କଷ୍ଟମର୍ ନେଇକି ଆସନ୍ତୁ ଆଇଲା ପରେ ଦେଖିବେ ମଡ଼େଲ୍ ଦେଖିବେ କେଉଁଟା କ'ଣ ନେବେ ତାପରେ କ୍ୟାସ୍ କରିବେ କି ଫାଇନାଲ୍ କରିବେ ଦେଖିବା ଆଉ ହଁ ସାମସାଙ୍ଗ ଆସିଯିବ କିପେଡ଼ ପନ୍ଦରଶହ ଚଉଦଶହ ଭିତରେ ଆସୁଛି ଆଉ ସୁଳଷ ମଡ଼େଲ ନେଇକି ଆସିବ ଆଉ ଆଜ୍ଞା ଆଜ୍ଞା